ହ୍ୟାଲୋ କାନୁ ଢାବାରେ ଲାଗିଛି କି ମୁଁ ବିରିୟାନୀ ଅର୍ଡ଼ର୍ କରିଥିଲି ଆଉ ଚିକେନ ଲେଗ୍ ପିସ୍ ଅର୍ଡ଼ର୍ କରିଥିଲି ମୁଁ ସେଟା ଏବେ ତ ମୁଁ ନେଇପାରିବି ନାହିଁ ମୁଁ ଏବେ ଟିକେ କାମରେ ଆସିଛି ହେଲେ ପେମେଣ୍ଟ ତ ହେଇଯାଇଛିି ଭାଇ ହେଲେ ପଇସାଟା ରିଟର୍ଣ୍ଣ କରିଦିଅନ୍ତୁ

ଏବେ ମୁଁ ଘରେ ନାହିଁ ମୁଁ ବାହାରେ ଅଛି ହେଲେ ଯଥା ଶୀଘ୍ର ମୋ ପଇସାଟା ରିଟର୍ଣ୍ଣ କରନ୍ତୁ ସେଟା କ୍ୟାନସଲ୍ କରିଦିଅନ୍ତୁ ମୁଁ ସେଟା ନେଇପାରିବି ନାହିଁ ଯେହେତୁ ମୁଁ ଘରେ ନାହିଁ